ହଁ ଆମ ଅଞ୍ଚଳରେ ମାଧ୍ୟମରେ ପରିବହନର ବହୁତ କିଛୁ ଚାଲେ ବସ୍ ଟ୍ରେନ୍ ଅଟୋ ରିକ୍ସା ଉଡ଼ାଜାହାଜ ପ୍ଲେନ୍ ଏଇସବୁ ମଧ୍ୟ ଚାଲେ ହେଲେ ବସ୍ ଆମେ ବସ୍ରେ ଆମେ ହାତ ମାରୁ ମାରିଲେ ଆମକୁ ଗୋଟେ ଟିକେଟ୍ ଦିଏ ସେ ଯେଉଁଠୁ ଯିବୁ ସେଇ ମାଧ୍ୟମରେ ଆମକୁ ଛାଡ଼ନ୍ତି ରେଟ୍ ଟିକେ କମ୍ ହୁଏ ବସ୍ ଆଉ ଅଟୋରେ ରେଟ୍ ଅଧିକ ଜାଗା କମ୍ ହେଲେ ମିଶା ସେଟା ଆମକୁ ଛାଡ଼େ ଟ୍ରେନ୍ରେ ବଗି ବହୁତ ବଡ଼ ରୁହେ ବହୁତ ବଡ଼ ବଡ଼ ରୁହେ ହେଲେ ହେଲେ ସେ ମାଧ୍ୟମରେ ଆମକୁ ଦୁଇ ଦିନ ଆଗରେ ଟିକେଟ୍ କାଟିକି ରଖିବାକୁ ପଡ଼େ ଉଡ଼ାଜାହାଜରେ ଗୁଟେ ମାସ ପନ୍ଦର ଦିନ ଆଗରେ ଟିକେଟ୍ କାଟିକି ରଖିବାକୁ ପଡ଼େ ପ୍ଲେନ୍ରେ ମଧ୍ୟ ଏମିତି ହୁଏ ଆମ ଓଡ଼ିଶାରେ ଏଇସବୁ କିଛି ଚାଲୁଛି